ଖେଳ ଖେଳିବା ଦ୍ଵାରା ମଣିଷର ଶାରୀରିକ ଠିକ୍ ରହିଥାଏ ମଣିଷ ଦେହରୁ ଝାଳ ବାହାରେ ଏକ୍ସର୍ସାଇଜ୍ ଗୋଟେ ହୁଏ ଏବଂ ଖେଳ ଖେଳିଲେ ଆମରି ରକ୍ତ ସଞ୍ଚାଳନ ହୁଏ ଆମରି ଭୋକ ବି ହୁଏ ନିଦ ବି ହୁଏ ଏବଂ ମାନେ ଏମିତି ରୋଗ ଶକ୍ତି ବି ମାନେ ଆମେ ମୁକ୍ତି ପାଉ ମାନେ ମାନସିକ ସ୍ଥିତିରୁ ବି ବହୁତ ଭଲ ରୁହେ ଖେଳ ଦ୍ଵାରା ଆମରି ମନ ଫ୍ରି ରୁହେ ଆମ ଦେହରେ ବି କୌଣସି ବେମାର ଏତେ ଜଲ୍ଦି ଆକ୍ରମଣ ଆମକୁ କରିପାରେନା କାରଣ ଆମ ଖେଳ ଦ୍ଵାରା ହିଁ ସବୁ ଜିନିଷ କିଛି ହୋଇଥାଏ